ଓଡ଼ିଶାରେ ବହୁତ ଗୁଡ଼ିଏ ପର୍ବ ପାଳିତ କରାଯାଏ ଓଡ଼ିଶାରେ କହିବାକୁ ଗଲେ ବାର ମାସରେ ତେର ପର୍ବ ପାଳନ କରାଯାଏ ବୋଲି କୁହାଯାଇଛି ସେଥିମଧ୍ୟରୁ ରଜ ପର୍ବ ରଥଯାତ୍ରା ଗଣେଶ ପୂଜା ଆମ ଗଣେଶ ପୂଜା ସରସ୍ଵତୀ ପୂଜା ଏବଂ ଆଉ ମଧ୍ୟ ବହୁତ ଗୁଡ଼ିଏ ପର୍ବ ପାଳନ କରାଯାଏ କିନ୍ତୁ ଆମ ଓଡ଼ିଶାରେ ପ୍ରସିଦ୍ଧ ରଥଯାତ୍ରା ଯେଉଁଟାକି ପୁରୀରେ ପାଳନ ସମସ୍ତ ଗାଁ ମଧ୍ୟରେ ମଧ୍ୟ ପାଳନ କରାଯାଏ ଏବଂ ମୁଖ୍ୟତଃ ପୁରୀରେ ପ୍ରସିଦ୍ଧ ରଥଯାତ୍ରା ଆମ ବିଶ୍ୱ ପ୍ରସିଦ୍ଧ ମଧ୍ୟ କୁହାଯାଏ ଏବଂ ସେହି ମଧ୍ୟରୁ ଆମ ଏଇ ପରମ୍ପରା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉନ୍ନତି ଏବଂ କିପରି ଭାବରେ ଉନ୍ନତି ହେବ ସେଥିପାଇଁ ଆମ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ସାହାଯ୍ୟ ଏବଂ ପ୍ରୟାସ କରିବା ଦରକାର ଏହା ଧୀରେ ଧୀରେ କମିବାରେ ଲାଗିଛି କି ଯେ ଏହି ପରମ୍ପରାକୁ କିଭଳି ଭାବରେ ଉନ୍ନତି ଆଡ଼କୁ ନିଆଯାଇପାରିବ ତାହା ପ୍ରଚେଷ୍ଟା କରିବା ଦରକାର